ସୋସିଆଲ୍ ମିଡ଼ିଆରେ ଫଟୋ ଅପଲୋଡ଼ କରେ ଆମର ଫେସ୍ବୁକ୍ ହଉ ଇନଷ୍ଟାଗ୍ରାମ୍ ହଉ ଆଉ ବା ସବୁ ଷ୍ଟାଟସ୍ ସବୁ ହଉ ସ୍ନାପଚାଟ୍ ହଉ ଏସବୁ ଆମର ଫଟୋ ଅପଲୋଡ଼ କରି ନୂଆ ନୂଆ ଫଟୋ ସବୁ ଅପଲୋଡ଼ କରିଥାଉ ସାଙ୍ଗମାନେ ଦେଖିଥାନ୍ତି ନୂଆ ନୂଆ ଫଟୋ ଭଲ ଷ୍ଟାଇଲିଶ ଫଟୋ ବହୁତ ଖୁସି ଲାଗିଥାଏ ନୂଆ ଫଟୋ ଅପଲୋଡ଼ କରି ଲୋକ ଅଧିକା ଲୋକ ଚିହ୍ନା ପରଚ ଜାଣିବେ ଆମକୁ ଲୋକମାନେ କମିଣ୍ଟମେଣ୍ଟ ଦେବେ କମ୍ପ୍ଲିମେଣ୍ଟ ଦେବେ କମେଣ୍ଟ ଦେବେ ଲାଇକ୍ସ ଦେବେ ମୋତେ ତ ଭଲ ଲାଗି ଥାଏ ଖୁସି ଲାଗି ଥାଏ ହଁ ନୂଆ ନୂଆ ଆଚିଭମେଣ୍ଟ ଆମ ସୋସିଆଲ୍ ମିଡ଼ିଆରେ ସୋ କରିଥାଉ ସୋସିଆଲ୍ ମିଡ଼ିଆକୁ ବ୍ୟବହାର କରିବା ଗୋଟେ ଆମେଜିଙ୍ଗ ଏକ୍ସି ଏକ୍ସପିରିଏନ୍ସ ଲାଗେ ଏହା ବିଷୟରେ ଆମର ବିଭିନ୍ନ ଦେଶ ବିଦେଶର ଦେଶ ବିଦେଶର କଥା ନ୍ୟୁଜ୍ ସମାଚାର ଜାଣିବାକୁ ମିଳିଥାଏ ଖେଳ କ୍ରିକେଟ ବିକେଟ ସବୁ ଖଳିବା ବ୍ୟତୀତ ମିିଳିଥାଏ